ଆମର ଏ ଅଞ୍ଚଳଟା ହେଉଛେ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆମ ବ୍ଲକ୍ ହେଉଛି ଖଟାମଣ୍ଡା ମହୁଲ ପାଲି ନୂଆପଲି ଉପର ବାହାର ନେଇକିରି କେତେଟା ଛୁଆ ଛୁଆ ଗାଁକେ ନେଇକିରି ପଞ୍ଚାୟତ ଗଠନ ହୋଇଛେ ଆମର ଏଇନ ଚାଷ୍ବାସ ବଲେ ଧାନ୍ ଚାଷ୍ ତ ଅସଲ୍ ଏ ଯେନ୍ ଆଣ୍ଠମାନେ ଟିକେ ଟିକେ ଅଛେ ସେ ଆଣ୍ଠମାନଙ୍କୁ ମଖଲି ବି କର୍ସନ୍ ଯେନେ ମୁଫଲି ଚିନାବାଦାମ ବୋଲ୍ସନ୍ ଲୋକେ ତା'ର୍ ସାଙ୍ଗେ ସାଙ୍ଗେ ରେସ୍ ମୁଗ୍ ବିରି ବି କର୍ସନ୍ ଆମର୍ ସଡ଼କ ରାସ୍ତାଘାଟଟା ଇହାଦେ ଜାଗା ଜାଗା ଭଲ ହୋଇଛେ ଆର୍ ଫିର୍ ବି ଗୋଟେ ଗୋଟେ ଗାଁମାନଙ୍କୁ ରାସ୍ତା ଟିକେ ଭଲ୍ ନାଇଁ ତେଣୁକରି ଆମର୍ ଅଞ୍ଚଳର ଯେନ୍ ସାଇଡ଼୍ ଜାଗାମାନ୍କେ ଟିକେ ରହି ଯେ ସେ ଆର୍କେ ଟିକେ ସରକାର ଦୃଷ୍ଟି ଦେବାର୍ କଥା ଭଲ ରାସ୍ତା ଟିକେ ବନାବାର୍ କଥା ପଢ଼ ଗୁଣା ବଲେ ପାଖେ କଲେଜ୍ ଅଛେ ପଞ୍ଚାୟତରେ ହାଇସ୍କୁଲ୍ ଅଛେ ଛୁଆମାନେ ପାଠଶାଠ ପଢ଼ୁଛନ୍ ଭଲ ହାତେ ଟିକେ ଆଗର୍ ଅପେକ୍ଷା ଏବେ ପଢ଼ାପଢ଼ିିକେ ଛୁଆମାନଙ୍କର ଉନ୍ନତି ହେଉଛେ ହସ୍ପିଟାଲ୍ ବି ଅଛେ ପଞ୍ଚାୟତ୍ରେ ବି ଗୋଟେ ଛୋଟ ହସ୍ପିଟାଲ୍ ଅଛେ ଉପକେନ୍ଦ୍ର କିନ୍ଟାକେ ପଛନ୍ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସବୁପ୍ରକାର ସୁବିଧା ସୁଯୋଗ ଅଛେ ସରକାର ବି ଚାଷୀମାନଙ୍କ ସାହାଯ୍ୟ ସହଯୋଗ କରୁଛନ୍ କିଛି କେତେ ତା'ର ସାଙ୍ଗେ ସାଙ୍ଗେ ଆମର ଅଞ୍ଚଳ ନିଯୁକ୍ତି ହାର୍ ଟିକେ କମ୍ ଅଛେ ଚାକିରିଆବାକିରିଆ ଟିକେ ବେଶୀ ନାଇଁନ ଆମର୍ ଅଞ୍ଚଳର ସାଂସ୍କୃତିକ କାର୍ଯ୍ୟକ୍ରମ ବି ହେଇସି ନଚା ଡ଼େଗା ବିଭିନ୍ନ ପର୍ବପର୍ବାଣି ବି ହେଇସି ଦସହରା ପୂଜା ରଥଯାତ୍ରା ଦୁର୍ଗା ପୂଜା ଗଣେଶ ପୂଜା ସରସ୍ୱତୀ ପୂଜା ଇତ୍ୟାଦି ସେ ଯାହା ବି ହେଉ ଧୁମ୍ଧାମ୍ରେ ପାଳନ କରାଯାଇଛି